ଆମ ଅଞ୍ଚଳ ସ୍ୱାସ୍ଥ୍ୟସେବା ଠିକ୍ଠାକ୍ ରହିଅଛି ଏବଂ ସହରାଞ୍ଚଳର ବହୁତଭଲ ରହିଅଛି କାରଣ ସହରାଞ୍ଚଳରେ ବିଭିନ୍ନ ସ୍ଥାନରୁ ଲୋକମାନେ ଆସିଥାଆନ୍ତି ଏବଂ ସହରାଞ୍ଚଳର ବହୁତ ଅଭିଜ୍ଞ ଏବଂ ବିଭିନ୍ନ ପୁରୁଣା ଡାକ୍ତରମାନେ ରହିଅଛନ୍ତି ସେମାନେ ବିଭିନ୍ନ ପ୍ରକାର ରୋଗପାଇଁ ବିଭିନ୍ନ ପ୍ରକାର ସରଞ୍ଜାମ ୟୁଜ କରନ୍ତି ତଥା ନୂତନ ନୂତନ ମେସିନ୍ ନୂତନ ନୂତନ ଉପକରଣ ନୂତନ ନୂତନ ମେଡ଼ିସିନ୍ ଗୁଡ଼ିକ ୟୁଜ କରିଥାନ୍ତି ତ ବିଭିନ୍ନ ପ୍ରକାର ରୋଗୀମାନେ ସହରାଞ୍ଚଳ କୁ ଯାଇଥାଆନ୍ତି ଗ୍ରାମାଞ୍ଚଳରେ ଡାକ୍ତର ଗୁଡ଼ିକ ମଧ୍ୟ ଅଛନ୍ତି କିନ୍ତୁ ସେଠାରେ ଏତେ ଉପକରଣ ମଧ୍ୟ ନାହିଁ ସେମାନେ ଡକ୍ତରମାନେ କେବଳ ମେଡ଼ିସିନ୍ ଉପରେ ନିର୍ଭର କରିକି ଚଳନ୍ତି କିନ୍ତୁ ସହରାଞ୍ଚଳରେ ବିଭିନ୍ନ ହସ୍ପିଟାଲରେ ବିଭିନ୍ନ ପ୍ରକାର ନୂତନ ଉପକରଣ ଏଭେଲେବୁଲ ଥାଏ ଏବଂ ସେଠାରେ ବିଭିନ୍ନ ପ୍ରକାର ରୋଗ ପାଇଁକା ବିଭିନ୍ନ ପ୍ରକାର ଟେଷ୍ଟ ମଧ୍ୟ କରିବାପାଇଁ ସୁବିଧା ହୁଏ ଏବଂ ସେଠାରେ ଯେଉଁ ଅଭିଜ୍ଞ ଡକ୍ଟରମାନେ ଅଛନ୍ତି ସେ ରୋଗଟିକୁ ଜାଣିକି ବହୁତ ଶୀଘ୍ର ତାକୁ ଭଲ କରିବା ପାଇଁ ଚେଷ୍ଟା କରନ୍ତି ଏବଂ ବିଭିନ୍ନ ପ୍ରକାର ନୂତନ ନୂତନ ଔଷଧ ଏବଂ ନୂତନ ନୂତନ ଲିକୁଇଡ଼ ଗୁଡ଼ିକ ଲେଖନ୍ତି ଯଦ୍ୱାରା ରୋଗୀ ବହୁତ ଶୀଘ୍ର ସୁସ୍ଥ ହୋଇଯାଏ